ସରକାର ବିଭିନ୍ନ ମେଧାବୀ ପିଲାଙ୍କୁ ମେଧାବୃତ୍ତି ବା ସ୍କଲାରସିପ୍ ପ୍ରଦାନ କରିଥାଆନ୍ତି ଯେଉଁ ପିଲା ସରକାରଙ୍କ ଧନ୍ୟ ମୂଲ୍ୟାଙ୍କନ ଉପରେ ରଖିଥାଆନ୍ତି ସେମାନେ ସ୍କଲାରସିପ୍ ପାଇଥାଆନ୍ତି ଯାହା ସେମାନଙ୍କୁ ଆଗକୁ ବଢ଼ାଇଥାଏ